ଆମ ସାହି ପଡ଼ିଶାରେ ବହୁତ ଲୋକ ଅଛନ୍ତି ଯେଉଁମାନେ କି କଲେଜ୍ ଡିଗ୍ରୀ କରିଛନ୍ତି ଆଉ ହଁ ମୁଁ ଭାବୁ ମୁଁ ଭାବୁଛି କି ସେଇମାନେ ତାଙ୍କ ନିଜ ପାଇଁ ଭଲ କରିଛନ୍ତି କାହିଁକିନା ଆଜିକାଲି ହେଉଛି ଇଣ୍ଟ୍ର୍ନେଟ୍ର ଯୁଗ ଏ ଯେଉଁ ଯେଉଁଠି କି ହାଇ କ୍ୱାଲିଫିକେସନ୍ ଥିଲେ ହିଁ ଜବ୍ ପାଇଁ ଏଲିଜିବଲ୍ ଆଉ ଫିର୍ ଏକ୍ସାମ୍ ହେଉଛି ଯେମିତି ଏଣ୍ଟ୍ରାନ୍ସ କମ୍ପିଟେଟିଭ୍ ଏକ୍ସାମ୍ ମାନେ ହେଉଛି ତ ସେଥିପାଇଁ ହାଇ କ୍ୱାଲିଫିକେସନ୍ ହିଁ ଦରକାର୍ ଆଉ କ୍ୱାଲିଫିକେସନ୍ ଦରକାର୍ ସେଥିପାଇଁ ସେମାନେ ତାଙ୍କ ନିଜ ପାଇଁ ଭଲ୍ କରିଛନ୍ତି ଆଉ ଏ ଏକ୍ସାମ୍ କାରଣ ଗୋଟେ ଗୋଟେ ପଢ଼ିଲେ ଆଉ କହିବାକୁ ଗଲେ ଜଣେ ଗୋଟେ ଶିକ୍ଷିତ ମଣିଷ ଆଉଗୋଟେ ଜଣକୁ ଶିକ୍ଷିତ କରିପାରିବ ସେଥିପାଇଁ ସେମାନେ ତାଙ୍କ ଗ୍ରେଜୁଏସନ୍ ତାଙ୍କ ପଢ଼ାକୁ ନ ରୋକି ଏ ଆଗକୁ ପଢ଼ିଛନ୍ତି ସେଥିପାଇଁ ଭଲ ଭାବୁଛି ମୁଁ କାରଣ ସମସ୍ତଙ୍କର ଗୋଟିଏ ନା ଗୋଟେ ଡିଗ୍ରୀ ରହିଥିବା ଦର୍କାର୍